ଗୋଟିଏ ଗଛରୁ ଅଧିକ ଗଛ ଉତ୍ପାଦନ କରୁଛୁ ଆମ୍ବ ଗଛ ଆମ୍ବ ଗଛ ସେଠାରୁ ଆମେ କଲମି କରୁଚୁ ତାକୁ କଲମି କଲେ ସେ'ଠି ଭଲ ଆମ୍ବ ଫଳେ ମିଠା ହୁଏ ମିଠା ବି ହୁଏ ଖଟା ବି ହୁଏ ସେଇଟା ଆମେ ଉତ୍ପାଦନ କରୁଛୁ ଭଲ ଭଲ କାମରେ ଲାଗୁଛି ଆମ୍ବ ଗଛକୁ କରୁଛୁ ସେମିତି ଆଉ ଗୋଲାପ ଫୁଲ ବି ଅଛି ଗୋଲାପ ଗଛରେ ସେମିତି କରାହେଉଛି ଗୋଲାପ ଗଛରେ ବି ଗୋଟିଏ ଗଛରେ ତିନି ଚାରିଟା ଫୁଲ ବି ଫୁଟୁଛି ଆଉ ଗୋଲାପ ଗଛ ବି ଆମ୍ବ ଗଛ ବି ହେଉଛି